ଓଡ଼ିଶାର ଅଭ୍ୟାସ କରାଯାଇଥିବା ବିଭିନ୍ନ ଧର୍ମ ଗୁଡ଼ିକ ହେଲା ହିନ୍ଦୁ ଖ୍ରୀଷ୍ଟିଆନ ମୁସଲିମ ଶିଖ ଅନେକ ଏପରି ଧର୍ମ ଗୁଡ଼ିକ ସେମାନେ ବ୍ୟବହାର କରିଥାନ୍ତି ଏବଂ ଅନେକ ଅନେକ ଧର୍ମ ଗୁଡ଼ିକ ଲୋକମାନେ ମଧ୍ୟ ଓଡ଼ିଶାରେ ବସବାସ କରି ରହିଥାନ୍ତି ଯାହାକି ସେମାନଙ୍କର ନିଜ ନିଜର ଗୋଟେ ଆତ୍ମବିଶ୍ୱାସ ହୋଇଥାଏ ହିନ୍ଦୁ ଲୋକମାନେ ହିନ୍ଦୁ ଧର୍ମ ପାଳନ କରିଥାନ୍ତି ଏବଂ ଖ୍ରୀଷ୍ଟ ଧର୍ମର ଲୋକମାନେ ଖ୍ରୀଷ୍ଟ ଧର୍ମ ପାଳନ କରିଥାନ୍ତି ଯାହାଫଳରେ ଅନେକ ପାର୍ଥକ୍ୟ ମଧ୍ୟ ଦେଖାଯାଇଥାଏ ଏବଂ ଏହି ଧର୍ମ ଗୁଡ଼ିକ ମଧ୍ୟରେ ଅନେକ ସାମଞ୍ଜସ୍ୟ କଳହ ସୃଷ୍ଟି ହୋଇଥାଏ କାରଣ କାହିଁକିନା ଧର୍ମ ଗୁଡ଼ିକ ହେଲା ହିନ୍ଦୁ ଧର୍ମର ଲୋକମାନେ ଖ୍ରୀଷ୍ଟ ଧର୍ମର ଲୋକମାନଙ୍କୁ ଘୃଣା କରିଥାନ୍ତି ଏବଂ ଖ୍ରୀଷ୍ଟ ଧର୍ମର ଲୋକମାନେ ମଧ୍ୟ ହିନ୍ଦୁ ଧର୍ମର ଲୋକମାନଙ୍କୁ ଘୃଣା କରିଥାନ୍ତି ଯାହାଫଳରେ ସେମାନଙ୍କର ଆତ୍ମ ଉପରେ ଗୋଟେ ଏମିତି ବିଶ୍ୱାସ ଆସିଯାଇଛି ଯେ ହିନ୍ଦୁ ଲୋକମାନେ ଅନ୍ୟ ଧର୍ମ କୌଣସି ଆପଣ ସେମାନେ ଚାହାନ୍ତି ନାହିଁ ମଧ୍ୟ ଖାସ୍ କରି ଖ୍ରୀଷ୍ଟ ଧର୍ମର ଲୋକମାନେ ଅଧିକାଂଶ ଭାବରେ ସେମାନେ ନିଜ ଧର୍ମକୁ ଅଧିକ ଭାବରେ ଆତ୍ମବିଶ୍ୱାସ କରି ସେମାନଙ୍କର ଆତ୍ମବିଶ୍ୱାସ ବଢ଼ାଇଥାନ୍ତି ଯାହାଫଳରେ ସେମାନଙ୍କର ବ୍ୟକ୍ତିଗତ ବିକାଶ ହେଇଥାଏ ଏବଂ ତାଙ୍କର ଆତ୍ମ ଉପରେ ମଧ୍ୟ ସେମାନେ ନିର୍ଭର କରି ଆତ୍ମ ଉନ୍ନତି ମଧ୍ୟ କରିରହିଥାନ୍ତି ଏହିଭଳି ଭାବରେ ଆମ ଓଡ଼ିଶାରେ ଅନେକ ଧର୍ମ ଗୁଡ଼ିକର ଲୋକମାନେ ବସବାସ କରି ରହିଥାନ୍ତି ଯାହାଫଳରେ ସେମାନେ ନିଜ ନିଜ ଧର୍ମ ଗୁଡ଼ିକ ଉପରେ ବିଶ୍ୱାସ କରି ନିଜର ଆତ୍ମବିଶ୍ୱାସ ବଢ଼େଇ ସେମାନେ ନିଜ ନିଜର ଧର୍ମ ପ୍ରତି ଧ୍ୟାନ ଦେଇଥାନ୍ତି